ଯାଜପୁର ଜିଲ୍ଲାର ବହୁଳ ପରିମାଣରେ କୃଷି କାର୍ଯ୍ୟ କରାଯାଇଥାଏ ସେ ମଧ୍ୟରୁ ଚାଉଳ ହେଉଛି ମୁଖ୍ୟ ଶସ୍ୟ ଚାଉଳକୁ ଛାଡ଼ି ଦେଲେ ଆଖୁଚାଷ ଆଉ ପନିପରିବା ମୁଗ ଆଦି ଚା' ବହୁଳ ପରିମାଣରେ ଚାଷ କରାଯାଇଥାଏ ଯାଜପୁର ଜିଲ୍ଲାର ଲୋକମାନେ ପନିପରିବା ଓ ଧାନ ଚାଷ କରି ନିଜ ପରିବାରର ଭରଣପୋଷଣ କରିଥାନ୍ତି ଚାଉଳକୁ ଆମେ ଭାତ ରାନ୍ଧୁ ଚୁଡ଼ା ଏ ଖେଚୁଡ଼ି ଖିରି ଏହିସବୁ ଚାଉଳକୁ ଆମେ ରାନ୍ଧିବାରେ ଲଗାଉ ରାନ୍ଧିକି ଖାଉ ତା'ପରେ ମୁଗକୁ ଆମେ ଡାଲି କରୁ ଖେଚୁଡ଼ିରେ ପକାଉ ଆଖୁକୁ ଆମେ ତାକୁ ଚିନି ବାହାର କରୁ ଆଖୁ ରସ ଚିପୁଡ଼ିକି ଆମେ ଚିନି ବ୍ୟବହାର କରୁ